କୃଷକ ମାନେ ପଶୁ ପକ୍ଷୀ ପାଳନ କରନ୍ତି ଆଉ ପାଳନ କରିବା ନିହାତି ଆବଶ୍ୟକ ହୋଇଥାଏ କାରଣ ପଶୁପକ୍ଷୀମାନଙ୍କୁ ଆମେ ପ୍ରଚୁର ପରିମାଣରେ ଖାଇବା ଆଉ ପିଇବାକୁ ଦେଇଥାଉ ତେଣୁ ତାଙ୍କ ଠାରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ କୃଷକମାନେ ନେଇ ଚାଷ କାର୍ଯ୍ୟରେ ଲଗାଇଥାନ୍ତି ଯେପରି ଗୋବରକୁ ଖତ କରି ବିଲରେ ପକାଯାଏ ଗୋରୁ ଗାଈଙ୍କ ମୂତ୍ରକୁ ଗଛ ମୂଳରେ ଦେଲେ ଗଛଟି ଭଲ ଭାବରେ ବଢ଼ିଥାଏ ଆଉ ଆମକୁ ସାର ଭାବରେ କାମଦେଇଥାଏ ଆମକୁ ସାର ପକାଇବାକୁ ପଡିନଥାଏ ଆଉ ଶେଷକୁ ପକାଇଲେ ଗଛ ଆମକୁ ଭଲ ଫୁଲ ଏବଂ ଫଳ ଦେଇଥାଏ ଧାନ ଚାଷ ପରି ପରିବା ଚାଷରେ ଭଲ ଉତ୍ପାଦନ ହୋଇଥାଏ ତେଣୁ କୃଷକମାନେ ପଶୁ ପକ୍ଷୀ ରଖିବା ନିହାତି ଆବଶ୍ୟକ ହୋଇଥାଏ